କୋଭିଡ଼୍ ନାଇଣ୍ଟିନ୍ ଗୁଟେ ଇଟା ଏନ୍ତା ଭାଇରସ୍ ଡିଜିଜ୍ଟେ ଯେନ୍ଟାକି ଜଣେକର୍ନୁ ଆର୍ ଜଣେକେ ସ୍ପ୍ରେଡ଼୍ ହେଉଛି ଏ ବାୟୁ ମାଧ୍ୟମରେ ସ୍ପ୍ରେଡ଼୍ ହେଉଛି ଆଉ ସ୍ପର୍ଶ ମାଧ୍ୟମରେ ସ୍ପ୍ରେଡ଼୍ ହେଉଛିି ଇଟା ଗୁଟେ ଏନ୍ତା ଭାଇରସ୍ ଏ ଯେନ୍ଟାକି ତାର୍ମାନେ ଜଣେକର୍ ଇମ୍ୟୁନିଟି ପାୱାର୍କେ ପୁରା କମେଇ ଦେସି ଆଉ ଜଣେ ଯଦି ଇମ୍ୟୁନିଟି ପାୱାର୍ ତାର୍ କମିଯିବା ବଲେ ସେତାକେ ବିଭିନ୍ନ ରୋଗାଗ୍ରସ୍ତ ହେବା ସବୁ ପ୍ରକାର୍ର ଭାଇରସ୍ ବେକ୍ଟେରିଆମାନେ ତାହାକେ ଆଟାକ୍ କରି କରି ଅନ୍ୟ ବହୁତ୍ ବହୁତ୍ ବେମାର୍ରେ ପକେଇ ଦେଇ ପାର୍ବେ ଆଉ ବୋଧହୁଏ ସେ ମରି ବିି ଯାଇପାରେ ଇଟା ହଉଛେ ବହୁତ୍ ବାୟୁଜନିତ ରୋଗ ଏ ସେଥିର୍ ଲଗି ଇଟାକେ ପ୍ରିଭେଣ୍ଟ୍ କର୍ବାର୍ଲାଗି ଓଡ଼ିଶା ସର୍କାର୍ ଶିକ୍ଷା କ୍ଷେତ୍ରରେ ବହୁତ୍ କିଛି ଚେଞ୍ଜ୍ କଲା ଯେମିତିକି ପହେଲା ତ ବିଦ୍ୟାଳୟଗୁଡ଼ାକ ବନ୍ଦ୍ କରିଦେଲା ବିଦ୍ୟାଳୟ ବନ୍ଦ୍ କର୍ବାର୍ ଉଦ୍ଦେଶ୍ୟ ତାର୍ ଇଟା ହେଲା କି ପରସ୍ପର ଭିତ୍ରେ ଆଉ ଆମର୍ କାହାରିର୍ କିଏ କାହାକେ ଛୁଆଁ ଛୁଇଁ ନିକରନ୍ ଯାର୍ ବଦଲ୍ରେ କି ସେ ବେମାର୍ଟା ଟିକେ କମ୍ ଫେଲିବା ଆଉ ଫେର୍ କଲା ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥା କରିଦେଲା ଯେନ୍ଟାକି ତାର୍ମାନେ ଛୁଆମାନେ ତ ଘରେ ରହିଯିବେ କିନ୍ତୁ ପଢ଼୍ବେ କାଣା ଯଦି ନି ପଢ଼୍ବେ ବଲେ ତାଙ୍କର୍ରୁ ନଲେଜ୍ ବଢ଼୍ବା କେନ୍ତି ସେଥିର୍ଲାଗି ଗଭର୍ଣ୍ଣମେଣ୍ଟ୍ ବ୍ୟବସ୍ଥା କଲା ଅନ୍ଲାନ୍ ଶିକ୍ଷା ବାବଦ୍ରେ ଅନ୍ଲାଇନ୍ ଶିକ୍ଷାଟା ବି ବହୁତ୍ ପ୍ରଚୁର୍ରେ ଲାଭ୍ଦାୟକ୍ ହେଲା ଛୁଆମାନେ ଘରେ ରହିକି ବି ପଢ଼ି ପାର୍ଲେ ବିନା ବାହାର୍କେ ଯାଇକରି ଆଉ ସ୍ପ୍ରେଡ଼୍ ବି ନିି ହେଲା ରୋଗ୍ ଆଉ ଗୁଟେ କଲା ଟୀକା ବିତରଣ ମାନେ ବି ସବୁଆଡ଼େ କର୍ଲା ଜେନ୍ଟାକି ଟୀକା ଦେବାର୍ଟା ତ ମୁର୍ଖାମି କୁହାନିିଯାଏ କାରଣ ଟୀକାଟା ଦିଆ ହେସି ମର୍ଲା ଭାଇରସ୍କେ ମର୍ଲା ଭାଇରସ୍ ଯଦି ବଡ଼ିର୍ ଇମ୍ୟୁନିଟି ପାୱାର୍ ରେଜିଷ୍ଟ୍ କରିପାର୍ଲା ବେଲେ ସେ ହୁଏ ତ ବାହାରିଆ ଜିଅନ୍ତା ଭୂତାଣୁମାନ୍କୁ ବି ରେଜିଷ୍ଟ୍ କରିପାର୍ବା ଯାହାର୍ ଫଳରେ କି ଟୀକାମାନେ ନେଇଗଲେ ଆଉ ସେ ରୋଗ ଆଉ କିଛି ଆମ୍କୁ ଆଟାକ୍ କରିନାଇଁ ପାରନ୍